ଜୀବିକା ପାଇଁ ମୁଁ ମୋର ଚାକିରିରେ ନିୟୋଜିତ କାର୍ଯ୍ୟ କରିଥାଏ ଏହାକୁ ଏକ କ୍ୟାରିୟର ରୂପେ ବାଛିବା ଆଗରୁ ମୁଁ ବହୁ ଗବେଷଣା କରିଥିଲି ଏବଂ ଶେଷରେ ଏହାକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରିଥିଲି